ଆମ ଅଞ୍ଚଳ ପୂର୍ବ ଉପକୂଳବର୍ତ୍ତୀ ପାଖାପାଖି ହେଇଥିବାରୁ ଏଠାରେ ଅନେକପ୍ରକାର ମହାବାତ୍ୟା ଆ ଯେପରିକି ମହାବାତ୍ୟା ଉଣେଇଶହ ଅନେଶତ ମସିହାରେ ମହାବାତ୍ୟା ହେଇଥିଲା ଏଥିରେ ଅନେକ ପ୍ରକାର କ୍ଷୟକ୍ଷତି ହେଇଥିଲା ଯାହାଦ୍ଵାରା ଅନେକ ଲୋକଙ୍କର ଘର ଭାଙ୍ଗିଯାଇଥିଲା ଏବଂ ବିଦ୍ୟୁତ ବିଚ୍ଛିନ୍ନ ହେଇଯାଇଥିଲା ଗଛଫଛ ଗଛ ବିଦ୍ୟୁତ ଖୁଣ୍ଟି ହେରିକା ଉପୁଡ଼ି ଯାଇଥିବାରୁ ଅନେକପ୍ରକାର ଅସୁବିଧା ଦେଖିବାକୁ ପଡ଼ିଥିଲା ଆଉ ଯୋଗ ଯୋଗାଯୋଗ ବିଚ୍ଛିନ୍ନ ହେଇଯାଇଥିଲା ଏବଂ ସେଇ ଟାଇମ୍ରେ ଏତେ ଟେକ୍ନୋଲୋଜି ନଥିବାରୁ ଟି ଭି ବି ଟି ଭି ଯେପରିକି ଟି ଭି ମୋବାଇଲ୍ ସୋସିଆଲ୍ ମିଡ଼ିଆ ନଥିବାରୁ ତ ଏତେ ଲୋକ ଜାଣିନଥିଲେ ସେଥିପାଇଁ ଅନେକ ପ୍ରକାର କ୍ଷୟକ୍ଷତି ହେଇଥିଲା ପରେ ଉଣେଇଶହ ଦୁଇହଜାର ଉଣେଇଶହ ମସିହାରେ ଫାଇଲିନ୍ରେ ମଧ୍ୟ ହେଇଥିଲା ଏହାକୁ ମୁଁ ମଧ୍ୟ ଦେଖିଅଛି ତ ଏଥିରେ ବି ଅନେକ ପ୍ରକାର କ୍ଷୟକ୍ଷତି ହୋଇଥିଲା ଯେପରିକି ଟେକ୍ନୋଲୋଜି ଥାଇ ମଧ୍ୟ ସେଥିରେ ଅନେକ ପ୍ରକାରର କ୍ଷୟକ୍ଷତି ହୋଇଥିଲା ବିଦ୍ୟୁତ୍ ଖୁଣ୍ଟି ବିଚ୍ଛିନ୍ନ ହେଇଯାଇଥିଲା ଏବଂ ମଧ୍ୟ ତିନିଦିନି ମଧ୍ୟ ଲାଇନ୍ ନଥିଲା ତାପରେ ଅନେକ କ୍ଷୟକ୍ଷତି ହେଇଥିଲା ଯାହାଦ୍ଵାରା ଆମେ ଏହା ବ୍ୟାପକ କ୍ଷୟକ୍ଷତି ଘଟାଇଛି